ଆମେ ଦୁଇ ଭାଇ ଦୁଇ ଭଉଣୀ ମୋର ଦୁଇଭଉଣୀ ଯେତେ ବାହା ହେଇକିରି ତାଙ୍କର୍ ଶାଶୁଘରକୁ ଗଲେଣି ଆମେ ଦୁଇଭାଇ ଚାଷ କରୁ ମୋରନୁ ସେ ସାନ୍ ସେ ସାନ୍ ହେଲେ ଗଲା ସେ ମୋର ସାଙ୍ଗରେ ସମାନ ଭାବରେ ସବୁନିକେ ଚାଷ କାର୍ଯ୍ୟରେ ମୋତେ ସାହାଯ୍ୟ କର୍ସି ଆଉ ଆଜିକାଲି ଦୁନିଆରେ ସମସ୍ତେ ଏକାନେ ନାଇଁ ରହିବାର୍ ଆମେ କିନ୍ତୁ ଦୁଇଭାଇ ଦୁଇ ଭାଇ ହିସାବରେ ରହୁଛୁ ଆଉ ଆମେ ସବୁ ଏକାନେ ରହୁଛୁ ଆମର ଭାଇଭାଇ ଭିତରେ କୌଣସି ବିଭେଦ ନାହିଁ ଏପରିକି ଆମର୍ ଭଉଣୀ ମାନେ ମଧ୍ୟ ଆସିକିରି ଆମକୁ ବହୁତ୍ ସାହାଯ୍ୟ କରସନ୍ ସେମାନେ ତାଙ୍କର୍ ଘରର ପରିବାରରେ ଯେମିତି ଚଲସନ୍ ଆମ୍କୁ ମଧ୍ୟ ସେଇଭଳି ତାର୍ ଶାଶୁଘର ପରିବାରରେ ସେମାନେ ଯେମିତି ଭାଇଭାଇ ରହୁଛନ୍ତି ଆମ୍କୁ ମଧ୍ୟ ସେଇଭଳି ସମ୍ମାନ ଦିଅନ୍ତି ଆମ୍କୁ ମଧ୍ୟ ସେଇଭଳି ସ୍ନେହ କରନ୍ତି ଆମେ ମଧ୍ୟ ସେଇଭଳି ତାଙ୍କୁ ସ୍ନେହ କରିଥାଉ ଆଉ ଆମେ ଦୁଇଭାଇ ଏକାଠି ରହୁଛୁ